ଓଡ଼ିଶାର ବ୍ୟବସାୟ କ୍ଷେତ୍ର ସ୍ଥାନୀୟ ସମ୍ପ୍ରଦାୟ ସହିତ ଜଡ଼ିତ ଅଟେ ଏବଂ ଏହା ସେବା ମଧ୍ୟ କରି ଓଡ଼ିଶାର ବଡ଼ ବଡ଼ ବ୍ୟବସାୟୀମାନେ ଇନକମିଂ ଷ୍ଟ୍ୟାକ୍ ଦିଅନ୍ତି ଯାହାକି ଲୋକମାନଙ୍କୁ ସରକାର ବୃଦ୍ଧାବତା ଭାବରେ ଦିଅନ୍ତି ବଡ଼ ବଡ଼ ବ୍ୟବସାୟୀମାନେ ଏବଂ ଦୈନିକ ଶ୍ରେଣୀର ଲୋକମାନେ ସ୍ଥାନୀୟ ବିଶ୍ୱବିଦ୍ୟାଳୟ ଏବଂ କଲେଜରୁ ପାଣ୍ଠି ଯୋଗାଇଥାନ୍ତି କଲେଜର ସେପରିଣ ସୁପରିଚାଳନା କରନ୍ତି